ଆମର୍ ବଛା ହଲି ଥିଲେ ମୋର୍ ଅଜା ବଛା ବି ରଖିଥିଲା ଆର୍ ମୁଇଁ ମୁଇଁ ବଛା ହଲେ କିଣିଥିଲି ଆମ ବେଲେ ଅଜା ବଲଦ୍ ହଲେ କିନିଥିଲା ଆମେ ଜମିବାଡ଼ି ଚାଷ୍ କରୁଥିନୁ ଆମେ ସେ ଜମିନ୍ ବାଡ଼ି ତ କରିଧରିକିନି କରୁଥିନୁ ମୋର୍ ଅଜା ଆଣିଥିଲା ପୁରା ଧନ୍ ପୂତା କେ ଯେତେବେଲ୍କେ ଚଏସ୍ କରବେ ମୁଇଁ ଭାଗ୍ ଭାତ୍ ନେଇଁ ନିଏ ମୋର ଅଜାକେ ଆର୍ ମୋର୍ ବାପା ବିଲ ଯାଏସନ୍ ନିକିଯିଁ ଆମେ ସେନୁ ଭାତ୍ ଖାଉଁ ଯେ ରାତି ଦୁଇ ପହରେ ଆର୍ ମୋର ରାଜା କାଣା କଲି ରାତି ଧାନ୍ ଚୋଲ୍ ସବ୍ ମୋଡ଼ି ମୁଡ଼ା ନେଇକିରି ବିକିକରି ଖତରେ ରଖୁଛି ସେନୁ ମୋର୍ ରାଜା ଯୁଗି ଯୁଗିଛେଁ ଆର୍ ମୋର୍ ଭାତ୍ ନେଇକେଣି ବେଲେ ମୋର୍ ରାଜା ସାଙ୍ଗ ମୁଇଁ ସୋଏଁସେନ ଆର୍ ଖାଇପିଇ ସୋଏଁ ସକାଲେ ଧାନ୍ ଚୁଲି ଧରିକିରି ଆସୁଁ ବସ୍ତା ବସ୍ତା ଧାନ୍ ଆମର୍ ଘରକେ ଆସିକି ତିରିଶ ଚାଳିଶ ବସ୍ତା ଧାନ୍ ଆସି ଆସିକି ମୋର୍ ମା' ତେଣ କାଣା କରିକିଣି ଧାନ୍ ଗୋଡ଼ା ଧରିକିରି ସେ ଧାନ୍ ବସ୍ତା ସାମନାକେ ଆରୁଆ ଚାଲ୍ ଧରିକିଣି ତାହାକେ ବନ୍ଦାପନା କଲି କେ ତୋଲ୍ସି ସଂସ୍ଥା ଜାନିକରି ଦୋଖଡ଼ି ଦେଇ ନେଇକରି ମା' ଲକ୍ଷ୍ମୀଙ୍କୁ ବୋଲି ମା' ଯୁହାର୍ ଲକ୍ଷ୍ମୀ ଘର୍କେ ଆଇଲେ ବୋଲିକିରି ମୋର୍ ମା' ଜୁହାର୍ କରେ ଆରୁ ସେନ ଆମେ ସମସ୍ତେ ଶାନ୍ତ ଯାଇକିରି ସେ ଧାନର୍ ଚାଉଲ୍ ରଖିଥାଉଁ ଅଷାଢ଼ ମାସ୍ରେ ଜାନୁର୍ ମାସର୍ ଲାଗି ଚାଉଲ୍ କରନୁ ପୁରା ଚାଉଲ୍